ଆମର ଏନ ଫସଲ ଭଲ ହେସି ମାନେ ଧାନ ବି ବଢ଼ିଆ ହେସି ଆଲୁ ପିଆଜ୍ ଟମାଟର୍ ପିଜୁଲିର୍ ବାଇଗନ୍ ଏସବୁ ମାନେ ବଢ଼ିଆଁ ସେ ହେସି ଫସଲ୍ ମାନେ ଏନୁର୍ ମାଟ୍ ପୁରା ଭଲ୍ ଏ ଏନର୍ ମାଟ୍ ବହୁତ ବଢ଼ିଆ ମାଟ୍ ପାନ୍ ବି ବଢ଼ିଆଁ ଦେସୁଁ ଆମେ ସାର୍ ବି ବଢ଼ିଆ ଦେସୁଁ ସବୁ ଫସଲ ଭଲ ହେସି ବାହାର୍ସି ଅସୁବିଧା ସୁବିଧା ଯଦି କିଦୁ ହେଲା ଗଛ କୁଟ ଯଦି ଆଁ ଯଦି ବାଇଗନ୍ର ହଉ କି ଝୁଲେର୍ର ହଉ ବୋଲେ ଆମର ପାଖେ ଅଛନ୍ ମାନେ ଅଡ଼ଶ ପଡ଼ୋଶୀ ଲୋକମାନେ ଆମ୍କୁ ସେମାନେ ଆସନ୍ ଆର୍ ବତାସନ୍ ଶିଖାସନ୍ ଏରା ଆମ୍କେ ଭଲକରି ସେଇଟା କେ କର୍ସୁଁ ହେଲା ଆମର ସଫଲ ବଢ଼ିଆ ହେଇଛି ସବୁପ୍ରକାର ଫସଲ କର୍ସୁଁ ସବୁ ମାନେ ସବୁ ଜିନିଷରୁ ଫସଲ ମାନେ ହେସି ନୂଆ ନୂଆ ପ୍ରକାରର ଫସଲ ମାନେ ଯେନ୍ତାକି ଆପଣଙ୍କ ବାଇଗନ୍ ହେଲା ଭେଣ୍ଡି ହେଲା ତାପରେ କୁନ୍ଦରୁ ବି ହେଲା ଝୁଲେର୍ ହେଲା ମାରକନ୍ ହେଲା ଏଇ ତାପରେ ଆଲୁ ହେଲା ଏସବୁ ଫସଲ ବଢ଼ିଆ କେ କର୍ସୁଁ ଆଉ ଏନରୁ ମାଟ୍ ଭଲ୍ ଅଛି